ମୋର ପ୍ରିୟ ଖେଳ ହେଉଛି କ୍ରିକେଟ ଯେଉଁଟାକି ମୋର ପିଲାଦିନରୁ ହିଁ ପସନ୍ଦ କାହିଁକି ନା ଯେତେବେଳେ କ୍ରିକେଟ ଖେଳ ସାଧାରଣତଃ ଟିଭିରେ ହିଁ ମୁଁ ପ୍ରଥମ କରି ଦେଖିଥିଲି ଯେଉଁଟାକି ଆମ ଟିଭିରେ ଯେତେବେଳେ ଖେଳ ଦିଏ ସେତେବେଳେ ଆମର ବଡ଼ଲୋକମାନେ ହୁଅନ୍ତୁ କିମ୍ବା ଆମ ସାହିପଡ଼ିଶାର ବିଭିନ୍ନ ପ୍ରକାର ଲୋକମାନେ ହୁଅନ୍ତୁ ସେମାନେ ବହୁତ ଉତ୍ସାହିତ ଥାଆନ୍ତି କାହିଁକି ନା ଖେଳଟି ଆମର ଅର୍ନ୍ତଜାତୀୟ ସ୍ତରରେ ବି କ୍ରିକେଟକୁ ପ୍ରାଧାନ୍ୟ ଦିଆଯାଇଛି ଯେଉଁଥିରେକି ଆମର ବିଭିନ୍ନ ପ୍ରକାରର ଲୋକମାନେ ଆସିକି ଦେଖିବାକୁ ପସନ୍ଦ କରନ୍ତି ଆଉ ବହୁଗୁଡ଼ିଏ ଲୋକ ମଧ୍ୟ କ୍ରିକେଟକୁ ପସନ୍ଦ କରିଥାନ୍ତି ଆଉ ସେମାନେ ବି ବହୁତ ଖୁସି ହୋଇଥାନ୍ତି ଏଇ ଖେଳଟିକୁ ଦେଖିବାପାଇଁ ଏବଂ ସର୍ପୋଟ ମଧ୍ୟ ବହୁତ କରିଥାନ୍ତି ଏହି ଖେଳରେ ସାଧାରଣତଃ ହିସାବରେ ଏଗାରଜଣ ପ୍ରତି ଟିମ୍ ହିସାବରେ ଥାଆନ୍ତି ଏବଂ ଖେଳ ହିସାବରେ ଯେତେବଳେ ଟସ୍ ପଡାଯାଏ କି କିମ୍ବା କେଉଁ ଖେଳ ପ୍ରତି ପ୍ରଥମେ କେଉଁ ଟିମ୍ ଖେଳିବ କିମ୍ବା ତା'ର ରେଜଲ୍ଟ କ'ଣ ଆସିବ ସେସବୁକୁ ନେଇ ନିଜର ଟାର୍ଗେଟ ଫିକ୍ସ କରିକି ସେଇ ହିସାବରେ ସ୍କୋର ବୋର୍ଡ଼କୁ ସାମନାରେ ରଖି ଖେଳିବାକୁ ପଡ଼େ ଯେଉଁଟାକି ମୋର ପସନ୍ଦ